ଆମ ଗାଁ ଜଳସେଚନର ସୁବିଧା ଅଛି ଆଗରୁ ଜଳସେଚନର ସୁବିଧା ନ ଥିଲା ବନ୍ୟା ହେଲେ ମରୁଡ଼ି ହେଉଥିଲା ବର୍ଷା ନ ହେଲେ ବି ମରୁଡ଼ି ହେଉଥିଲା ଚାଷଟା ଠିକ ଉପଯୁକ୍ତ ଭାବରେ ହୋଇପାରୁ ନଥିଲା ଚାଷୀ ଉପକୃତ ହେଉନଥିଲେ ଏବେ ଆମର ଗୋଟିଏ କେନାଲ ହେବା ଦ୍ୱାରା ଚାଷର ଉନ୍ନତି ହୋଇପାରୁଛି ଏବଂ ଏହି କେନାଲ ହେବା ଦ୍ୱାରା ବିଭିନ୍ନ ପ୍ରକାର ଫସଲ କରାଯାଉଛି ଯଥା ଆମର ନଳିତା ଚାଷ ହେଉଛି ନଳିତା ପରେ ଧାନ ଚାଷ ହେଉଛି ଗହମ ଚାଷ ହେଉଛି ବିରି ମୁଗ ମଧ୍ୟ ଖରିଫ ଚାଷ କରାଯାଉଛି ଏହି କେନାଲ ଦ୍ୱାରା ଜଳ ମଡ଼ାଇକି ଚାଷୀମାନେ ଚାଷ କରୁଛନ୍ତି